ଏମିତି ଗୋଟିଏ ସମୟ ଥିଲା ଯାହାକି ମୋ ଯାଆ ସହିତ ମୋର ବହୁତ ଝଗଡ଼ା ହେଲା ଯେମିତିକି ମୋ ଘରେ ପଶି ସେ ଚୋରି ନାରୀ କଲା ଚୋରି ନାରୀ କରିବା ସତ୍ତ୍ୱେ ମୁଁ ତାକୁ ବହୁତ ଗାଳି ଗୁଲଜ କଲି ଗାଳି ଗୁଲଜ କରିବା ସତ୍ତ୍ୱେ ସେ ମାନିଲା ନାହିଁ ନ ମାନିଲାଠୁ ମୁଁ ତା'ସହିତ କଥାବାର୍ତ୍ତା ଆଉ କଳିନେଇ କଥାବାର୍ତ୍ତା ନକରିବା ସତ୍ତ୍ୱେ ସେ ବାଟରେ ରହିଲେ ମୁଁ ମୋ ବାଟରେ ରହିଲି ରହିବ ଦ୍ୱାରା ପରିସ୍ଥିତି ଏମିତି ପଡ଼ିଲା ମୋ ଶାଶୂଙ୍କର ଦେହ ଖରାପ ହେଲା ଦେହ ଖରାପ ହେବା ଭିତରେ ମୁଁ ମୋ ଶାଶୁ ମେଡ଼ିକାଲ ଗଲେ ବହୁତ ଔଷଧପତ୍ର ଦେବା ସତ୍ତ୍ୱେ ଡକ୍ଟର ଚିକିତ୍ସା କରିବା ସତ୍ତ୍ୱେ ତାଙ୍କର ଜୀବନ ଗଲା ଜୀବନ ଯିବା ହେତୁ କ'ଣ କରିବି ତାକୁ ତ ନ ଡାକିଲେ ନଚଳେ ବାଧ୍ୟ ହୋଇ ତାକୁ ଡାକିବାକୁ ପଡ଼ିଲା କ'ଣ କରିବି ତାକୁ ଯାଇ ଡାକିଲାରୁ ସେ ତଥାପି ନା କରିଦେଲା କହିଲା ନା ମୁଁ ଯିବିନାହିଁ କ'ଣ କରିବି ନ ଡାକିଲେ ତ କେମିତି କାମ ହେବ କେମିତି କାମ ତାହା ବିନା ମୁଁ ଜାଣିପାରିବି ନାହିଁ କ'ଣ କରିବି ଯେହେତୁ ମୁଁ ବଡ଼ ତା ଗୋଡ଼ ଧରିବାକୁ ମୋତେ ପଡ଼ିଲା ଗୋଡ଼ ଧରିବା ସତ୍ତ୍ୱେ ବି ବହୁତ ପ୍ରକାର ଗାଳି ଗୁଲଜ ମୋତେ ବହୁତ ପ୍ରକାର କହିଲା କ'ଣ ବାଧ୍ୟ ହୋଇ ସେଠୁ ମୋ ସ୍ୱାମୀଙ୍କୁ କହିଲି ମୋ ସ୍ୱାମୀ କହିଲେ ତୁ ଯେମିତି ହେଲେ ଯା ତୁ ତାକୁ କହିକରି ତାକୁ ଆଣେ ଆଣେ ସେହିଠୁ ମୁଁ ଗଲି ତାକୁ ଡାକିଲି ତା ସ୍ୱାମୀ କୁ କହିଲି ତା ସ୍ୱାମୀ ଗୋଡ଼ ହାତ ଧରିଲି ତା'ର ଗୋଡ଼ ହାତ ଧରିଲି ଡାକିକି ତାକୁ ଆଣିଲି ମୋ ଶାଶୁ ମରିଥିଲେ ତାଙ୍କୁ କହିଲି ଆସ ଶବ ଉଠାଇବା ଶବ ଉଠାଇବା ଭିତରେ ସେ ଆସିଲେ ଆସିବା ଦ୍ୱାରା ବହୁତ ସାହାଯ୍ୟ ବି କଲା ନେଇକିରି ବି ଶବ ନେଇ ଦାହ କଲା ଦାହ କରିବା ସାଥିରେ କାମ କାର୍ଯ୍ୟରେ ସବୁକିଛିରେ ମୋତେ ଯୋଗଦାନ ଦେଲା ଯୋଗଦାନ ଦେଲାରୁ ତା'ପରେ ତା'ର ମୋର ବହୁତ ସମାଧାନ ପରିସ୍ଥିତିର ସମାଧାନ ସମ୍ମୁଖୀନ ହେଲା